ମୁଁ ମୋର ପୁଅ ପାଇଁ ସବୁ ଦିନ ଠାକୁରଙ୍କ ପାଖରେ ପୂଜା ଅର୍ଚ୍ଚନା କରେ ମୋର ଠାକୁର ଡାକ ଶୁଣିଛନ୍ତି ମୋ ପୁଅ ମେଟ୍ରିକ୍ରେ ଫାଷ୍ଟ୍ କ୍ଳାସ୍ ପ୍ଲସ୍ଟୁରେ ଫାଷ୍ଟ୍ କ୍ଳାସ୍ ପ୍ଲସ୍ଥ୍ରୀରେ ଫାଷ୍ଟ୍ କ୍ଳାସ୍ ତା'ପରେ ମୁଁ ମୋ ପୁଅକୁ ବି ଇ ଡ଼ି ପଢ଼େଇଲି ବିଡ଼ିରେ ବି ମଧ୍ୟ ମୋ ପୁଅ ଫାଷ୍ଟ୍ କ୍ଳାସ୍ ପାଇଛି ତା'ପରେ ଓଟିଇଟିରେ ପାସ୍ ମଧ୍ୟ କଲା କଲା ପରେ ଆମେ ଫର୍ମ୍ ପକାଇଲେ ଫର୍ମ୍ ପକାଇକି ଚାକିରୀ ମଧ୍ୟ ଆମର ଆସିଗଲା ସେହି ଖୁସିରେ ମୁଁ ଉଁ ମନ୍ଦିର ଯାଇ ଠାକୁରଙ୍କୁ ମୁଣ୍ଡିଆ ମାରି ଆସିଲି ସେଇଟା ହିଁ ହେଉଛି ଆମ ପାଇଁ ବହୁତ ଶୁଭ କାମନା ମୋର ଠାକୁର ଡାକ ଶୁଣିଛନ୍ତି ଦୀର୍ଘ ଦିନର ଯେଉଁ ମୁଁ ଆଶା କରିଥିଲି ମୋ ଆଶା ମଧ୍ୟ ପୂରଣ ହୋଇଛି ତେଣୁ ମୁଁ ଠାକୁରଙ୍କ ପାଖରେ ଏତିକି ମିନତି କରୁଛି ମୋ ପୁଅକୁ ଭଲରେ ରଖନ୍ତୁ ସବୁଦିନ ପାଇଁ ଯେମିତି ଖୁସିରେ ସେ ରହିବ ତା ପାଇଁ ମଧ୍ୟ ମୁଁ ଠାକୁରଙ୍କ ପାଖରେ ମନାସିଛି